ହଁ କିଏ କହୁଥିଲେ ହଁ କୁହନ୍ତୁ ଆଉ କଣ କଣ କରିପାରିବା ଆଉ ତା ବିଷୟରେ ସେ କର୍ମଚାରୀ ତ ଚାରିଟା ଅଛନ୍ତି ନା କ'ଣ ଅସୁବିଧାଟା ପ୍ରକୃତର କଣ ହେଉଛି କହୁନାହାନ୍ତି ତାଙ୍କୁ କ'ଣ ସବୁ ରୋଗୀ କଣ ଆଜ୍ଞା ଆପଣ ଆସିଛନ୍ତି ତାଙ୍କ ସହିତ ନା ଆପଣ ରୋଗୀ ଓହୋ ଏଇଟା କଣ ଆମେ ବି କିଛି କରିପାରିବୁନୁ ନି ନା ଆମେ ହେଲୁ ଡ଼ାକ୍ତର ସରକାର ଯାହା କରିବେ ଆମେ କଣ ଆମର ହାତରେ ବି କିଛି ନାହିଁ

ଆଜ୍ଞା ସେଇଟା ଆମ ଉପରେ ଡିପେଣ୍ଡ୍ ନାହିଁ ନା ସେଇଟା ସରକାରଙ୍କ ଉପରେ ଡିପେଣ୍ଡ୍ ଅଛି ହଁ ଆମେ ତ ଆମ ଦ୍ଵାରା ଆମେ ଚେଷ୍ଟା ରଖୁ ଜାରି ରଖିଛୁ ହଉ ହଉ ଆପଣ ଯଦି କହୁଛନ୍ତି ଆମେ ଦେଖୁଛୁ ଆଉ ଦୁଇଟା କର୍ମଚାରୀଙ୍କୁ

ଆଜ୍ଞା ଆଜ୍ଞା ଆମ ଆମର ପର୍ଯ୍ୟନ୍ତ ଆମେ ଚେଷ୍ଟା ଜାରି ରଖିଛୁ ଯାହା ହେଇପାରିବ ଆମ ଦ୍ୱାରା ଆମ ଦ୍ୱାରା ଯାହା ହେଇପାରିବ ଆମେ ସେହା କରିପାରିବୁ ଚିକିତ୍ସା କଣ ଖରାପ ହେଉଛି ଚିକିତ୍ସା କ'ଣ ଖରାପ ହେଉଛି

ଆଜ୍ଞା ଆମେ ଦେଖୁଛୁ ନୋଟିସ୍ ପଠେଇବୁ ନା ଗଭ୍ମେଣ୍ଟକୁ ଆଉ ଏଠି ଆହୁରି କର୍ମଚାରୀ ଦରକାର ଡ଼ାକ୍ତର ଦରକାର ହେଉଛନ୍ତି ଦରକାର ହେଉଛନ୍ତି ଆମେ ପାରୁପର୍ଯ୍ୟନ୍ତ ଆମେ ଚେଷ୍ଟା କରୁଛେ ଆଜ୍ଞା ଆମେ ବୁଝିପାରୁଛୁ ହଁ ଆମେ ବି ସେଠି ରହିକିନା ରୋଗୀଙ୍କି ଚିକିତ୍ସା ଦେଉଛୁ ନା ଆମେ ବି ବୁଝିପାରୁଛୁ ଆପଣଙ୍କ କଷ୍ଟ

ଆଜ୍ଞା ମୁଁ ଟିକେ ବ୍ୟସ୍ତ ଅଛି ପରେ ଫୋନ୍ କରିବି ଆଉ ଯେତେବେଳେ ଆମେ ଆପ୍ରୁଭାଲ୍ ହେଇଯିବ ଆପ୍ଲିକେସନ୍ ମୁଁ ଆପଣଙ୍କୁ କଲ୍ କରି କହିବି ଆଜ୍ଞା ବ୍ୟସ୍ତ ହେବାର ନାହିଁ ଆମେ ଠିକ୍ କରିଦେବେ